ଆମ ସମ୍ପ୍ରଦାୟରେ ସାଂସ୍କୃତିକ କ୍ରୀଡ଼ା ଭୂମିକାର ବର୍ଣ୍ଣନା କରୁଛି ମୁଁ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର ଝିଅ ଆମ ଗାଁ ମାନଙ୍କରେ ଅଧିକ ହକି ଖେଳିଥାନ୍ତି ଆମ ଗାଁ ଗୋଟିଏ ହକି ପ୍ରିୟ ଗାଁ ଆମ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ମଧ୍ୟ ହକି ପ୍ରିୟ ଡିଷ୍ଟ୍ରିକ୍ଟ ଆମ ଡିଷ୍ଟ୍ରିକ୍ଟରେ ହକିକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି ଆମ ଗାଁ ମାନଙ୍କରେ ଛୋଟ ପିଲାମାନେ ହକି ଖେଳନ୍ତି ଭଲ ହକି ଖେଳି ଆଗକୁ ଯାଇଛନ୍ତି ଆମ ଗାଁ ମାଟିର ଗୋଟେ ଗୋଟେ ଭଲ ହକି ତାରକା ମାନେ ଅଛନ୍ତି ଯେମିତି ହେଲା ଦିଲୀପ ତିର୍କୀ ବିରେନ୍ଦ୍ର ଲକରା ଆମିତ ସା ନୀଲମ ସଂଞ୍ଜୀବ ଖେସ ଏହି ତାରକା ମାନଙ୍କୁ ଦେଖି ଆମ ଗାଁ ଗହଳିରେ ଛୋଟ ପିଲାମାନେ ଖେଳ ଆରମ୍ଭ କରିଛନ୍ତି ଏବେ ବେଶ ଭଲ ଖେଳୁଛନ୍ତି ଆମ ଗାଁ ମାନଙ୍କରେ ଗୋଟେ ଗୋଟେ ଷ୍ଟାଡ଼ିୟମ୍ ଅଛି ଆମ ରାଉରକଲାରେ ସୁନ୍ଦୁରଗଡ଼ ଡିଷ୍ଟ୍ରିକ୍ଟରେ ବିଶ୍ୱକପ୍ ମଧ୍ୟ ହେଇଥିଲା ଦୁଇହଜାର ତେଇଶ ବିଶ୍ୱକପ୍ରେ ମୁଁ ମଧ୍ୟ ଯାଇଥିଲି ହକି ଷ୍ଟାଡ଼ିୟମ୍ ଦେଖିବାକୁ ହକି ଖେଳ ଦେଖି ମୁଁ ମଧ୍ୟ ଆନନ୍ଦିତ ହେଲେ